ହଁ ନାନୀ କ'ଣ ନେବ କି କ'ଣ ନେବ ନାନୀ ହଁ ହଁ କେତେ ଟଙ୍କାରେ ଲା ଦେବି ସିଙ୍ଗଡ଼ା ରେଟ୍ ଠିକ୍ ଅଛି ନାନୀ କୋଡ଼ିଏ ଟଙ୍କା ଲେଖା ଗୋଟେ ପିସ୍ ହଁ ବେଶୀ ରେଟ୍ ମାନେ ସବୁ ଦର ଦାମ୍ ଯାକ ବଢ଼ିଯାଇଛି ତ ଅଟା ଆହୁରି ସେ ଆଳୁ ଫାଳୁ ସବୁ ବଢ଼ିଯାଇଛି ରେଟ୍ ତ କୋଡ଼ିଏ ଟଙ୍କା ନହେଲେ ଆମକୁ ମଧ୍ୟ ପୋଷେଇବ ନାହିଁ ନାନୀ ଆମର ଆମର ସିଙ୍ଗଡ଼ା ବେଶୀ ଟେଷ୍ଟ୍ ନାନୀ ଖାଇକିନା ଯିବେ ବୋଲେ ନେକ୍ସଟ୍ ଟାଇମ୍ ଆହୁରି ଆସିବେ ଆମ ଦୋକାନରେ ଗୋଟେ ଥର ଖାଇଯାଆନ୍ତୁ ନେକ୍ସଟ୍ ଥର ଆହୁରି ମନେ ପକେଇକିନା ଆସିବେ ଆଉ ହଁ ସେପଟେ କେଜାଣି ସେ ଅଟା ଫଟା ଟିକେ କମରେ ମିଳୁଥିବ ଏଠି ତ ରେଟ୍ ମଧ୍ୟ ବେଶୀ ହୋଇଯାଇଛି ଆହୁରି ମୋର ଦୋକାନର ସିଙ୍ଗଡ଼ା ଟିକେ ବଡ଼ ବଡ଼ ସାଇଜ୍ର ବିକୁଛି ମୁଁ

ଆଉ କେଉଁଟା ନେବ ଇଏ ଦାରି ଅଛି ଦାରି ନେବ ଦାରି ଦଶ ଶହ ଲାଗା ଦଶ ଟଙ୍କାଟା ରେଟ୍ ହୋଇଯାଉଛି ପାଞ୍ଚଶହ ଟଙ୍କା ଲେଖା ଦିନ ନାନୀ ପାଞ୍ଚଶହ ଟଙ୍କାରେ କିଟା ମିଳିବ ମିଳୁନାହିଁ ପରା ଆଜିକାଲି ମିଳିବ ନାହିଁ ସେ କୋଉଠି ଆମର ଦୋକାନରେ ମିଳିବ ନାହିଁ ସବୁ ରେଟ୍ ହେଲାଣି ଆର ପାଞ୍ଚ ଟଙ୍କାରେ କ'ଣ ମିଳିବ ହେବନାହିଁ ଯେ ଦଶ ଟଙ୍କାଟା ଗୋଟେ ପିସ୍କୁ ଦଶ ଟଙ୍କା ନିଅ ତିରିଶି ଚାଳିଶି ଟଙ୍କାରେ ବରା ନିଅ ହଁ ମୁଁ ବା ଏଇ କରେଇଛି ଆଗ ବଢ଼ିଆ ଚାଲିଛି ବିଜନେସ୍ ନାନୀ କ'ଣ ପାଇଁ ଗୋଟେ ସିଙ୍ଗଡ଼ା ବିକିଲେ କୋଡ଼ିଏ ଟଙ୍କା ହେଉଛି ମୁମ୍ବାଇ ଯିବି ନାଇଁ ପା ନାନୀ କିଣୁଛନ୍ତି ଗୋଟେ ଥର ଖାଇକିନା ଚାଖୁନ ଟେଷ୍ଟ୍ ଅଛି କି ନାଇଁ ଦେଖ ତ କ'ଣ କରିବା ତାହେଲେ କୋଡ଼ିଏ ଟଙ୍କାରୁ କମ୍ ହେଲେ ମାତ୍ର ଦେଇପାରିବି ନାହିଁ କିଣିକିନା ନିଅ କ୍ୟାସ୍ ବି ଦିଅ କରିଦିଅ କେଜାଣି ଟିଫିନ୍ ନେଇ ଯାଅ ପଚିଶି ଟଙ୍କା ଭିତରେ ଟିଫିନ୍ ଦେଇଦେବି ହଁ ହଁ ଟିଫିନ୍ ମଧ୍ୟ ପଚିଶ ଟଙ୍କାରୁ ଆରି କ'ଣ ଦଶ ଟଙ୍କାରେ ଦେବାର କେମିତି ଦଶ ଟଙ୍କାରେ ହେବନାହିଁ ଲସ୍ ହୋଇଯିବି ମୁଁ ଦଶ ଟଙ୍କାରେ ଦେଲେ ଲସ୍ ହୋଇଯିବି